ନିଶ୍ଚିତ ରୂପେ ଆମ ଅଞ୍ଚଳର ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଦୌଡ଼ିବାରେ ନିୟୋଜିତ ହୁଅନ୍ତି ପ୍ରତିବର୍ଷ ବର୍ଷ ଶେଷରେ ମାନେ ଶୀତଦିନ ଜଷ୍ଟ ଆରମ୍ଭ ହେବା ସମୟରେ ପ୍ରତି ବିଦ୍ୟାଳୟରେ ଗଣଦୌଡ଼ ପ୍ରୋଗ୍ରାମ୍ ରଖାଯାଏ ଆଉ ତା'ପରେ ବିଭିନ୍ନପ୍ରକାର ଦୌଡ଼ ପଚାଶ ମିଟର୍ ହେଲା ଶହେ ମିଟର୍ ହେଲା ଦୁଇଶହ ମିଟର୍ ହେଲା ଦୌଡ଼ର ପ୍ରତିଯୋଗିତାମାନ ରଖାଯାଏ ଯେଉଁଥିରେ କି ପିଲାମାନେ ଦୌଡ଼ିକି ପ୍ରଥମ ଦ୍ଵିତୀୟ ତୃତୀୟ ପୁରସ୍କାର ବି ପାଆନ୍ତି ତାଙ୍କ ଭିତରେ ଗୋଟେ ଆଗ୍ରହ ବଢ଼େ ପ୍ରକୃତରେ ଦୌଡ଼ିବା ତ ଛୋଟପିଲାଙ୍କ ସ୍ଵାସ୍ଥ୍ୟ ପାଇଁ ନିହାତି ଦରକାର ଏହାଦ୍ଵାରା ତାଙ୍କର ଅଙ୍ଗପ୍ରତ୍ୟେଙ୍ଗ ଠିକ୍ ଭାବେ ଚଳପ୍ରଚଳ କରିପାରିବ ତାଙ୍କର ରକ୍ତ ସଞ୍ଚାଳନ ଭଲଭାବେ ହବ ତାଙ୍କର ସେମାନେ କ'ଣ ନିଜକୁ ବହୁତ ଆକ୍ଟିଭ ଫିଲ୍ କରିବେ ଦିନଯାକ ତ ଯାହା ବି ହଉ ସ୍କୁଲରେ ପାଠ ପଢ଼ୁଛନ୍ତି ବସିକି ପୁଣି ଘରେ ଆସି ପାଠ ପଢ଼ୁଛନ୍ତି ବସିକି ତେଣୁ ତାଙ୍କ ପାଇଁ ଖେଳିବା ଦୌଡ଼ିବାଟା ତ ନିତ୍ୟାନ୍ତ ଜରୁରୀ ଦୌଡ଼ିବା ଦ୍ଵାରା ତାଙ୍କର ବହୁତ ପ୍ରକାର ସ୍ଵାସ୍ଥ୍ୟଗତ ସମସ୍ୟା ଦୂର ବି ହେଇପାରିବ ସେମାନେ ନିଜକୁ ନିଜେ ଆକ୍ଟିଭ ଫିଲ୍ କରିବେ ନିଜ ଶରୀର ଆକ୍ଟିଭ ରହିଲେ ବ୍ରେନ୍ ମଧ୍ୟ ଆକ୍ଟିଭ କରି ରହିବ ଆଉ ଭଲ ଭାବରେ କାମ କରିବ